ମୁଁ ସିଲେଇ ଟିକିଏ ଟିକିଏ ଜାଣିଛି ସିଲେଇ ସିଲେଇ ଶିଖିବା ଟିକିଏ କଷ୍ଟକର ସିଲେଇ ଶିଖିବା ପାଇଁ ମୋତେ ସବୁ ପିଲା ବାଧ୍ୟ କରୁଥିଲେ

କିନ୍ତୁ ଗୋଟିଏ ଗୋଟିଏ ଡ଼େ କପଡ଼ାକୁ ନେଇ ଗୋଟିଏ ସାର୍ଟ ତିଆରି କଲି ମୋର ସବୁଠାରୁ ବଡ଼ କଷ୍ଟକର କାମ ହେଲା ସାର୍ଟ ତିଆରି କରିବା ଏହାକୁ ତିଆରି କରିବା ପାଇଁ ମୋତେ ପ୍ରାୟ ଏକ ମାସ ଲାଗିଥିଲା କିନ୍ତୁ ଏହାକୁ ମୁଁ ସମ୍ପୂର୍ଣ୍ଣ କଲି